ଆମ ଗାଁରେ ପାଣିର ସୁବିଧା ଅଛି ବା ଜଳ ସେଚନର ସୁବିଧା ଅଛି ବର୍ଷାଦିନ ହେଉ ବା ଖରାଦିନ ହେଉ ପାଣିର ସୁବିଧା ଅଛି ରେଙ୍ଗାଲି ଜଳପ୍ରକଳ୍ପ ଅଛି ଉଠା ଜଳସେଚନ ଅଛି ପାଇପ ଲାଇନ ଅଛି ସବୁ ପ୍ରକାର ସୁବିଧା ଅଛି ଧାନ ଗହମ ସୂର୍ଯ୍ୟମୁଖୀ ରାଶି ଆଉ ପନିପରିବା ଫସଲ ସବୁ ଠିକ୍ ଭାବରେ ହୋଇପାରୁଛି ଆଉ ସେଥିରୁ ଆମେ ଲୋକମାନେ ମଧ୍ୟ ବିକ୍ରି ବଟା କରି ରୋଜଗାର କରି ପାରୁଛନ୍ତି ଆଉ ଲୋକମାନେ ଠିକ୍ ଭାବରେ ପନିପରିବା ମଧ୍ୟ ଖାଇ ପାରୁଛନ୍ତି ଏସବୁର ସୁବିଧା ଅଛି